ଆମେ ରହୁଥିବା ଅଞ୍ଚଲ ପାଖରେ ଗୋଟିେ ବହୁତ ବଡ଼ ପର୍ବତ ଅଛି ବା ଗୋଟେ ବଡ଼ ପିଠ ଅଛି ବା ତୀର୍ଥସ୍ଥଲୀଟି ଅଛି ଯାହାକୁ ନୃସିଂନାଥ ଭାବରେ ସମସ୍ତେ ଜାଣିଛନ୍ତି ଏବଂ ଏହି ପରିବେଶ ବା ଆମର ଯେଉଁ ନୃସିଂନାଥ ଏରିଆଟା ଅଛି ବା ନୃସିଂନାଥ ଅଞ୍ଚଲଟା ଯେଉଁ ଅଛି ତାହା ବହୁତ ଭଲ ଏବଂ ବହୁତ ସୁନ୍ଦର ଏବଂ ଏହାର ଯେଉଁ ଅଛି ବା ଏହାର ଯେଉଁ ପ୍ରକୃତିର ଦୃଶ୍ୟ ଅଛି ତାହା ଦେଖିବାକୁ ବହୁତ ମନୋରମ ସେଥିପାଇଁ ଅନେକ ପର୍ଯ୍ୟଟକ ତାଙ୍କର ଉପଭୋଗ କରିବା ପାଇଁ ବା ୟାକୁ ମନେ ପକେଇବା ପାଇଁ ଯାହାକୁ ସ୍ମୃତିିବଧ କରିବା ପାଇଁ ଅନେକ ଲୋକ ଦେଖିବା ପାଇଁ ଆସିଥାନ୍ତି ଆମର ନୃସିଂନାଥ ପହାଡ଼କୁ ଏବଂ ଏଠାରେ ଅନେ ଗୋଟିଏ ବଡ଼ ଝରଣାଟେ ବହିଯାଉଛି ଯେଉଁଥିରେକି ଅନେକଗୁଡ଼ିଏ ମାଛ ଅଛନ୍ତି ଏବଂ ଅନେକଗୁଡ଼ିଏ ପର୍ବତ୍ ଅଛି ପାଲିତ ହୁଏ ସେଠାରେ ଏବଂ ଅନେକଗୁଡ଼ିଏ ଗଛଲତା ମଧ୍ୟ ଅଛି ଯାହାକୁ ଦେଖିଲେ ବହୁତ ସୁନ୍ଦର ଲାଗେ ଏବଂ ସେଥିପାଇଁ ଅନେକଗୁଡ଼ିଏ ପର୍ଯ୍ୟଟନ ଏଠାକୁ ଆସିଥାନ୍ତି ବା ଏହାର ଅପରୂପ ଦୃଶ୍ୟକୁ ଦେଖିବା ପାଇଁ ସେମାନେ ଅନେକଥର ଆସିଥାନ୍ତି